କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷା ଅନୁଷ୍ଠାନ କହିଲେ କେନ୍ଦ୍ରାପଡ଼ା ଅଟୋନୋମାନ୍ସ କଲେଜ୍ ବାଲିଆ ସିଟି କଲେଜ୍ ତୁଳସୀ ମହିଳା ମହାବିଦ୍ୟାଳୟ ଏବଂ ପଟାମୁଣ୍ଡେଇ ଆଇ ଟି ଆଇ ଟ୍ରେନିଙ୍ଗ ସେଣ୍ଟର୍ ଯେଉଁଠାରେ ପ୍ଳାମ୍ବିଙ୍ଗ ଉପରେ ବିଶେଷ କରି ପ୍ରଧ୍ୟାନ୍ୟ ଦିଆଯାଏ ତତ୍ ସହିତ ଅନେକ ପ୍ରାଇଭେଟ୍ ଆଇ ଟି ଆଇ ସହିତ ଆମ ଅଞ୍ଚଳରେ ପି ଏନ ଏସ ବୋଲି ଇଂଜିନିରିଂ କଲେଜ୍ ମଧ୍ୟ ଅଛି ଏବଂ ଅନେକ ପୁରୁଣା ବିଦ୍ୟାଳୟ ମନ୍ମତନାଥ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଟାମୁଣ୍ଡେଇ ଗଭର୍ଣ୍ଣମେଣ୍ଟ ଗାର୍ଲସ୍ ହାଇସ୍କୁଲ୍ ଏବଂ କେନ୍ଦ୍ରାପଡ଼ା ଗଭର୍ଣ୍ଣମେଣ୍ଟ ଗାର୍ଲସ୍ ହାଇସ୍କୁଲ୍ କେନ୍ଦ୍ରାପଡ଼ା ବୟଜ୍ ବୟଜ୍ ହାଇସ୍କୁଲ୍ ବଳଦେବ ହାଇସ୍କୁଲ୍ ସହିତ ଆ ଏ ବା ଗଭର୍ଣ୍ଣମେଣ୍ଟ ସଇଁସ୍ କଲେଜ୍ ଏମିତି ଅନେକ ଶିକ୍ଷା ଅନୁଷ୍ଠାନ ଆମ ଅଞ୍ଚଳରେ ଅଛି